ଆମ ଘରେ ସବୁବେଳେ ରୋଷେଇ ମୋ'ର ମା' କରନ୍ତି ଥରେ ତାଙ୍କ ଦେହ ଖରାପ ଥିବାରୁ ମୁଁ ଭାବିଲି ଆଜି ତାଙ୍କୁ ରେଷ୍ଟ ଦେଇକି ରୋଷେଇଟା ମୁଁ କରିବି ବୋଲି ମୁଁ ଆଉ ବାପା ଆମେ ମିଶିକି ରୋଷେଇଟା କଲୁ ମୁଁ ଭାବିଲି କେବଳ ମହିଳା ମାନଙ୍କ ଦ୍ୱାରା ରୋଷେଇଟା ସବୁବେଳେ ହେଇପାରିବ ତାହା ନୁହେଁ ଆମେ ସେଥରକ ରୋଷେଇ କରିଥିଲୁ ରୋଷେଇବି ବହୁତ ବଢିଆ ଥିଲା ମହିଳାମାନଙ୍କ ଦ୍ୱାରା ରୋଷେଇଟା ହୋଇପାରିବ ସେଇଟା ନୁହେଁ ପୁରୁଷଟିଏ ବି ସବୁବେଳେ ରୋଷେଇ କରିପାରିବ